ଆମେ ଫସଲକୁ ପଶୁଙ୍କଠାରୁ ରକ୍ଷା କରିବାକୁ ହିଡ଼ରେ ବାଡ଼ ଦେଇଥାଉ ସାଧାରଣତଃ ଗାଈ ବଳଦ ଛେଳି ମେଣ୍ଢି ଯେଉଁ ଫସଲକୁ ଖାଇବାକୁ ଯାଆନ୍ତି ଖାଇକି ମାଡ଼ି ଦଳି ନଷ୍ଟ କରିଦିଅନ୍ତି